ହଁ ପର୍ଯ୍ୟଟକ ମାନେ ଆମ ରଣପୁର ଜଗନ୍ନାଥ ମନ୍ଦିର ବୁଲିବାକୁ ଆସିଲା ବେଳେ ବହୁତ ଅସୁବିଧାର ସମୁଖୀନ୍ନ ହୋଇଥାନ୍ତି ଆମ ରଣପୁରର ପରିବହନ ବ୍ୟବସ୍ଥା ଠିକ ନାହିଁ ବହୁତ ଯାନବାହାନ କମ ସରକାର ଏଥିପାଇଁ କିଛି ଦୃଷ୍ଟି ଦେଇନାହାନ୍ତି ବୁଲିବାକୁ ଆସିଥିବା ଲୋକମାନେ ଯିବା ଆସିବା ପାଇଁ ତାଙ୍କର ବହୁତ ଅସୁବିଧା ହୁଏ ଆଉ ମଧ୍ୟ ଖାଇବା ପାଇଁ କାଁ ଭାଁ କିଛି କିଛି ହୋଟେଲ ଅଛି ଯାହାର ଖାଦ୍ୟ କି ଲୋକମାନଙ୍କର ପସନ୍ଦ ନୁହେଁ ଖାଇବା ପାଇଁ ଲୋକମାନେ ବହୁତ ଅସୁବିଧାରେ ପଡ଼ିଥାନ୍ତି ବହୁତ ପକେଟ ମାର୍ ଅଛନ୍ତି ଲୋକ ବୁଲିବାକୁ ଆସିଥିବା ଯାତ୍ରୀ ମାନଙ୍କୁ ମିଛ କହି ଠକି ସେମାନଙ୍କ ପଇସା ଲୁଟ କରନ୍ତି ସରକାରଙ୍କୁ ଏତିକି ଅନୁରୋଧ ଆମ ନୟାଗଡ଼ ଜିଲ୍ଲାର ରଣପୁରର ଆଇନର ବ୍ୟବସ୍ଥା ଠିକ କଡ଼ାକଡ଼ି କରନ୍ତୁ